ହ୍ୟାଲୋ ସାର୍ ମୁଁ କାର୍ ବୁକ୍ କରିଥିଲି ସାତଟା ପନ୍ଦରରେ ଆସି ପହଞ୍ଚିବା ପାଇଁ କହିଥିଲି କିନ୍ତୁ ଏପର୍ଯ୍ୟନ୍ତ ଆଠଟା ବାଜିଲାଣି ଡ୍ରାଇଭର ଆସି ପହଁଞ୍ଚି ନାହିଁ ତେଣୁ ମୋର ଟ୍ରିପ୍ ଟାକୁ ବାତିଲ କରନ୍ତୁ ମୁଁ ଅନ୍ୟ କୌଣସିଥିରେ ଯାଇପାରିବି ମୋ ସହିତ ଯେମିତି ହେଲା ଅନ୍ୟ କାହା ସହିତ ଏମିତି କରନ୍ତୁ ନାହିଁ ମୁଁ ଆପଣଙ୍କୁ ବିନତି କରୁଛି